ବଗିଚାରେ ଲଗେଇଥିବା ଗଛକୁ ଦେଖିଲେ ଯେ ମୁଁ ଲଗେଇଛି ସେ ଗଛ ଏତେ ବଡ଼ ହେଇଗଲା ଫୁଲ ଫୁଟିଲା ଫଳ ହେଲା ଭାରି ମାନେ ଭଲ ଲାଗେ ବୁଲିବା ପାଇଁ ମନ ବହୁତ ଭଲ ଲାଗେ ମନ ନିର୍ମଳ ରୁହେ ଆଉ ଖୁସି ଅନୁଭବ କରୁ ଇଚ୍ଛା ହୁଏ ବୁଲିବା ପାଇଁ ଘଣ୍ଟା ଘଣ୍ଟା ଧରି ଆଉ ଭଲ ଲାଗେ ନିଜେ ଲଗେଇଥିବ ଗଛ ଫଳିଲେ ଖୁସି ହେବ ଗଛ କୌତୁକିଆ ହେଇ ବଢ଼ିଥିବ ତାକୁ ପୁଅ ଝିଅ ଭଳି ପାଳିଥିବ ଆଉ ଭାରି ଶ୍ରଦ୍ଧା ଆସେ ଗଛ ଉପରେ ଭଲ ପାଇବା ବି ପୁଅ ଝିଅଙ୍କ ଭଳି ଗଛ ଉପରେ ଆସେ ଗଛଟିଏ ଯାହା ପୁଅ ଝିଅଟିଏ ବି ମଧ୍ୟ ସେଇଆ ଆଉ ଭାରି ଖୁସି ଦିଏ ସନ୍ତୁଷ୍ଟ ଲାଗେ ମନକୁ